ଭଲ୍ ଅଛେ ନା ତମେ ଯେ ଯେ ଜି ସିନେମା ଦେଖି ଜିମୁ କେ ଆ ଯେ ଛେନ୍ କେ ଯିବା ଯେ କହନୁ ମୋ କତିକି ଆଇଡ଼ିଆ ନେଉଛେ କିନି ହଁ ହଁ ଆଜ୍ କେନ୍ ମୁଭି ଚାଲିଛି କି ହଁ ହଁ ମସ୍ତ୍ ଲାଗ୍ବା

ମୁଇଁ ବି ତ ହେମ୍ତି ଶୁନି ଥିଲି ଯେ ଖୁଲିଛେ ଗୁଟେ ସିନେମା ହଲ୍ ବୋଲି ହୁଁ ହୁଁ ହଁ ହଁ

ହଁ ହଁ ହେଇ ପାର ମସ୍ତ୍ ହଁ ହଁ ହୁଁ ବାହାରମା ଯେ ହଁ କେତେବେଲେ ଜିମୁ ଯେ ହଁ ବୋଲେ ଦଶ୍ ଦଶ୍ ବଜାରୁ ବାହାରମୁ ହଁ ନଅ ବଜେ କହୁଛନ୍ତି ବାହାରମୁ ନେଇଁ ତ ହଁ ହଁ ଗଲା ଥିସି କେନ୍ ଲଗା ହ ଏ ହଁ ହଁ ହ ଏ ହଁ ଦୁଇ ବଜା ତକ ସରିଯିବା ଦୁଇ ବଜା ପଲେମା

ନେଇ ପରାମା ଆରୁ ଆର ପଲେମି

ହ ଏ ଟିକେ ବଢ଼ିଆ ସର୍ଭିସ୍ ବି ଦଉଥିବେ ତ ନୂଆ ଟା ଯେ ହଁ ମୁଇଁ ବି ହେମ୍ତି ଶୁନିଛେ କିନି କହୁଥିଲେ ହେମ୍ତି ସାଙ୍ଗ ମାନେ ଯେ ହଁ ହଁ ହଁ ହଁ ହଁ ହଁ ହଁ ହଁ ଠିକ୍ ଅଛି